ମୋ ଜୀବନରେ ମୋର ଗୋଟିଏ ଗୁରୁତ୍ୱ ହେଲା ମୋର ପୁଅ ଆଉ ମୋ ସ୍ୱାମୀ ମୋ ପୁଅ ମୋ ସ୍ୱାମୀ ଯେମତି ଭଲରେ ସବୁ ଦିନ ରହିଥାଆନ୍ତି କୌଣସି କି ଯେମତି ବାଧାବିଘ୍ନ ନଆସେ ମୋ ଛୁଆର ବି ଦେହ ଭଲ ସବୁବେଳେ ଥାଉ ମୋର ବି ଦେହ ଭଲରେ ଥାଉ କେନ୍ତା ମୁଁ ହେଉଛି ଘରର ଗୃହିଣୀ ମୁଁ ସବୁବେଳେ ରୋଷେଇ କରିକି ଭଲ ଭଲ ଭାବରେ ଖାଇବାକୁ ଦେଲେ ମୋ ସ୍ୱାମୀ ମୋ ଛୁଆ ଦି ଜଣ ଭଲ ଭାବରେ ରହିବେ ମୋ ଯଦି ଦେହ ଅସୁସ୍ଥ ହେବ ତା'ହେଲେ ମୋ ସ୍ବାମୀ କି ମୋ ଛୁଆକୁ କିଏ ରୋଷେଇ କରି ଦେବ ନାଁ କିଏ କୋଉଠୁ ସେମାନେ ଖାଇବେ ବାହାରିଆ ଖାଦ୍ୟ ଖାଇଲେ ତାଙ୍କ ଦେହ ଖରାପ ହେବ ମୋ ଛୁଆ ଦେହ ଖରାପ ହେବ ସ୍ୱାମୀ ଦେହ ଖରାପ ହେବ ପଇସା ପତର ଖର୍ଚ୍ଚ ହେବ ସେତବେଳେ ମୁଁ କୋଉଠୁ ଏତେ ପଇସା ପତର ପାଇକି ମୋ ସ୍ୱାମୀ କି ମୋ ଛୁଆକୁ ଭଲ ଭଲ କରିପାରିବି ମୋର ତ ଛୁଆ କେମତି ଭଲ ପାଠ ପଢ଼ିବ ଭଲ ମଣିଷ ହେବ ମୋ ଛୁଆକୁ ମୁଁ ସବୁବେଳେ ଭଲ ଭାବରେ ଆଖି ଭଲଭାବରେ ଭଲଭାବରେ ନଜର ଦୃଷ୍ଟିରେ ରଖିଥାଏ ମୋ ଛୁଆ ଯେମତି ଭଲରେ ଥାଉ କୌଣସି ବାଧାବିଘ୍ନ ନଆସୁ ମୋ ସ୍ୱାମୀର ବି କୌଣସି ବାଧାବିଘ୍ନ ନଆସୁ ମୋ ଛୁଆ ଭଲ ପାଠ ପଢ଼ୁ ଭଲ ମଣିଷ ହେଉ ସବୁବେଳେ ଟାଇମ୍ ସବୁବେଳେ ସମୟକୁ ସମୟ ଖାଇବାକୁ ଖାଇବାକୁ ଦେବି ସଖାଳୁ ଉଠିଲେ ଭଲ ଭଲ ଦାନ୍ତ ଫାନ୍ତ ଘଷିକି ଭଲ ଟିଫିନ୍ ଗୋଟେ ଦେବି ଯାହା ଫଳରେ ସବୁବେଳେ ଯଦି ଖାଇବାଟା ଟାଇମ୍ଟୁ ଟାଇମ୍ ହେବ ପୁଅ ଦେହ ଖରାପ ହେବନି ଦେହ ଅସୁସ୍ଥ ହେବନି ସମସ୍ତେ ହସ ଖୁସିରେ ସଂସାରଟି ଚଳି ପାରିବ ସଂସାର ଚଲିଲେ ମୋର ବି ମନ ବହୁତ ଖୁସି ହେବ ମୋ ଛୁଆର ବି ଦେହ ଛୁଆର ବି ଭଲ ରହିବ ଛୁଆ ବି ହସ ଖୁସିରେ ଦିନ କଟିବ ମୋ ମୋ ସ୍ୱାମୀ ଯେମତି ଖରାପ ବାଟକୁ ନଯିବେ ଆଜିକାଲି ଯୁଗ ହେଲାଣି ଖରାପ ସେ ବାଟକୁ ଯେମତି ନଯାଉନ କି ମୋ ଛୁଆ ବି ଯେମିତି ସେ ବାଟକୁ ନଯାଉନ ପାଠ ପଢ଼ିକି ଭଲ ମଣିଷ ହେଉ ପାଠ ପଢ଼ି ଭଲ ମଣିଷ ହେଉ ମୁଁ ମୋ ଛୁଆର ପାଠ ପଢ଼ା ପ୍ରତି ବେଶୀ ଗୁରୁତ୍ୱ ଦିଏ ଛୁଆ ଟିକେ ଭଲ ପାଠ ପଢ଼ି ଭଲ ମଣିଷ ହେଲେ ଭଲ ଚାକିରି ଖଣ୍ଡେ ପାଇବେ ପାଇବ ଆଜିକାଲି ତ ପଇସାର ବହୁତ ଦରକାର ପଇସା ପତର ଭଲ ଗୋଟେ ଚାକିରି ପାଇଲେ ପଇସାର ଅଭାବ ଆଉ ଏତେ ହେବନି ଯେକୌଣସି ଜିନିଷ ଗୋଟେ କିଣିବାକୁ ଗଲେ ମାର୍କେଟ୍କୁ ଦାମ ବି ତ ବହୁତ ହେଲାଣି ଚାକିରି ଚାକିରି ଖଣ୍ଡେ କରିଥିଲେ ସେଗୁଡ଼ିକର ଅଭାବ ଆଉ ଆମ ପାଖରେ ରହିବନି କି ସ୍ୱାମୀ ବି ବହୁତ ଖୁସିରେ ରହିବେ ଆଉ ସପରିବାର ଆମେ ବହୁତ ଖୁସିରେ ରହିପାରିବୁ ବୋଲି ମୋର ବହୁତ ଇଚ୍ଛା ଏବଂ ଇଚ୍ଛା ଥାଏ